ଆମେମାନେ ହୋଲ୍ସେଲ୍ ବଜାରକୁ ବହୁତ ଜିନିଷ କିଣିବାକୁ ଯାଉ ଲୁଗା ଡ୍ରେସ୍ ପିଲାମାନଙ୍କ ଡ୍ରେସ୍ ପରିବା ପନିପରିବା ହୋଲ୍ସେଲ୍ରୁ ନେଇ ହୋଲ୍ସେଲ୍ରେ ଜିନିଷ କିଣିଲେ ଆମକୁ ଶସ୍ତା ପଡ଼ିଥାଏ ଅନ୍ଲାଇନ୍ରେ କିଛି ଜିନିଷ ଶସ୍ତା ପଡ଼ିଥାଏ ଆଉ କେତେ ଜିନିଷ ମହଙ୍ଗା ପଡ଼ିଥାଏ ଅନ୍ଲାଇନ୍ ନଥିଲେ ଆମକୁ ଲାଭ ଏତିକି ଯେ ଆମେମାନେ ଘରେ ରହି ସପିଂ କରୁ ଆଉ ଦୋକାନ ସେଲ୍ରେ ଆମକୁ ଦୋକାନ ଯିବାକୁ ପଡ଼େ